ମୁଁ କିଣିଥିବା କାନଫୁଲର ଖରାପ ଗୁଣ ଗୁଡ଼ିକ ହେଉଛି ତାର ତାଳୁ ଟି ଭାଙ୍ଗି ଯାଇଛି ଓ ପିନ୍ଧିଲା ବେଳେ କାନ ବିନ୍ଧା ହେଉଛି ଓ କାନଫୁଲର ଝରାଟି ଟି ଭାଙ୍ଗି ଯାଇଛି